ଆମ ଅଞ୍ଚଳରେ ଯୋଉ ପଶୁ ପାଳକ ବା କୃଷକ ମାନେ ଅଛନ୍ତି ସେମାନେ ବିଭିନ୍ନ ପ୍ରକାରର ପଶୁପକ୍ଷୀ ପାଳନ କରି ନିଜର ଜୀବିକା ନିର୍ବାହ କରନ୍ତି ସେଇ ପଶୁମାନଙ୍କ କୁ ବିଭିନ୍ନ ରୋଗରେ ସେମାନେ ପୀଡ଼ିତ ହୋଇଥାନ୍ତି କୃଷକ ମାନେ ଅନେକ ସମୟରେ ଜାଣିପାରନ୍ତିନି ତାଙ୍କ ପଶୁକୁ କେଉଁ ପ୍ରକାରର ରୋଗରେ ସମ୍ମୁଖୀନ ହୋଇଛି କେଉଁ ପଶୁ ଠିକ୍ ସମୟରେ ଖାଉଛି କି ନାହିଁ ସେଟା ବି କୃଷକ ମାନେ ଧ୍ୟାନ ଦିଅନ୍ତି ନାହିଁ ସେଇ ପଶୁ ମାନେ ଅସମୟରେ ମୃତ୍ୟୁ ବରଣ କରିଥାନ୍ତି କୃଷକ ମାନେ ଦେଖିବେ ଯେ ଯୋଉ ପଶୁ ଯେଉଁ କେଉଁ ପଶୁ ଠିକ୍ ସମୟରେ ଖାଉ ନାହିଁ ତା ଦେହରେ ଗରମ ଅଛି କି ତାକୁ ଜର ହଉଛି ଏଇ ପ୍ରକାର ଅନେକ ପଶୁ ରୋଗରେ ପୀଡ଼ିତ ହେଇଥାନ୍ତି ସେଇ ପଶୁମାନଙ୍କୁ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ମଧ୍ୟ ହୋଇଥାଏ ଯେଉଁ ରୋଗ କି ସେମାନେ ସେମାନେ ଜାଣି ପାରନ୍ତିନି ଜଣେ ପଶୁ ନିକଟରୁ ଆଉ ଜଣ ପଶୁକୁ ହେଇଥାଏ ଗୋଟିଏ ଜାଗାରେ ସେମାନଙ୍କୁ କୁଣ୍ଡା ତୋରାଣି ମଧ୍ୟ ଅନେକ କୃଷକ ମାନେ ଦେଇଥାନ୍ତି ଗୋପାଳକ ମାନେ ଗୋଟିଏ ଜାଗାରେ ଆଠ ଦଶଟା ଗାଈ ଗୋରୁକୁ ଖାଇବା ପାଇଁ ଦିଅନ୍ତି ଗୋଟେ ଗାଈ ଦୁର୍ବଳ ଥିଲେ ଅନ୍ୟ ଗାଈକୁ ବି ସଂକ୍ରମିତ ହେଇକି ଅନ୍ୟ ଗାଈଗୋରୁକୁ ବି ସେଇ ରୋଗ ହେଇଥାଏ ହେବା ଦ୍ଵାରା ସେ ଗାଈଗୋରୁ ମଧ୍ୟ ସେଇ ରୋଗରେ ପୀଡ଼ିତ ହେଇଯାଆନ୍ତି ଏହିପରି ଭାବରେ ଅନେକ ଗାଈଗୋରୁ ରୋଗ ରୋଗାକ୍ରାନ୍ତ ହେଇକି ଦୁର୍ବଳ ହେଇକି ମୃତ୍ୟୁ ବରଣ କରନ୍ତି ଏପରିକି ପଶୁପାଳକ ମାନେ ଜାଣି ମଧ୍ୟ ପାରନ୍ତି ନାହିଁ ତେଣୁ କରି ସେମାନଙ୍କୁ ଠିକ୍ ସମୟରେ ଟିକାକରଣ କରାଯାଇଥାଏ ଟିକା ଦେବା ଦ୍ଵାରା ବଜବଜି ଖୁରା ଏଇପରି ଅନେକ ଜର ଅନେକ ଜାତୀୟ ରୋଗ ଅଛି ଯେଉଁ ରୋଗ କି ସେମାନଙ୍କ ପଶୁକୁ ହେଇନଥାଏ ଋତୁ ପରିବର୍ତ୍ତନ ଦ୍ଵାରା ପଶୁ ମାନଙ୍କୁ ଯେଉଁ ରୋଗ ହେଇଥାଏ ସେ ରୋଗ ମଧ୍ୟ ହେଇନଥାଏ ଠିକ୍ ସମୟରେ ଟିକାକରଣ କରିବା ଦ୍ଵାରା